ମୁଁ ଓଡ଼ିଶାର କହୁଛି ଓଡ଼ିଶାରେ ଅଧିକ ପରିମାଣରେ କୃଷି ଦେଖିବାକୁ ମିିଲିଥାଏ ବା ଏଠାରେ ବହୁତ ପରିମାଣରେ କୃଷି ଅଛନ୍ତି ଆମ ଏହି କୃଷି କୃଷି ଦ୍ୱାରା ଆମର ଅର୍ଥନୈତିକ ବିକାଶ ହୋଇଥାଏ ଆମ ଓଡ଼ିଶାର ଅତ୍ୟାଧିକ ଆମ ଆମ ଓଡ଼ିଶାର ଅତ୍ୟଧିକ ପରିମାଣରେ କୃଷି କାର୍ଯ୍ୟ କରାଯାଇଥାଏ ଏହାଦ୍ୱାରା ଆମ ଦେଶର ଅର୍ଥନୀତି ମଧ୍ୟ ଉନ୍ନତି ହୋଇଥାଏ ଏଠାରେ ଅଧିକ ବହୁତ କମ୍ ପରିମାନରେ ଲୋକ ଅଛନ୍ତି ଯେ ଯେଉଁମାନେ ଚାଷ କାର୍ଯ୍ୟ କରନ୍ତି ଏବଂ ବ୍ୟବସାୟ ବାଣିଜ୍ୟ କରନ୍ତି ଆମ ଦେଶର ଅତ୍ୟଧିକ ଅଧିକ ପରିମାଣରେ କୃଷି ଅଛନ୍ତି ଏହାଦ୍ୱାରା ଏହାଦ୍ୱାରା ଆମର ପେଟ ପୋଷିଥାଉ ଏହି କୃଷି ଦ୍ୱାରା ଆମେ ଆମେ ପେଟ ପୋଷିଥାଉ ଚାକିରୀ ଚାକିରୀ କରିବା ଦ୍ୱାରା ବା ବାଣିଜ୍ୟ ବ୍ୟବସାୟ କରିବା ଦ୍ୱାରା ସେଥିରେ ତିରିଶି ପ୍ରତିଶତ କର ବା ଜିଏସ୍ଟି ଦେବାକୁ ପଡ଼ିଥାଏ ପଡ଼ିଥାଏ କରିଥାଏ ଏନୁ ଏନୁ ତେଣୁ ରପ୍ତାନୀ ଆମଦାନୀରେ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ ହୋଇଯାଉଛି କୃଷିିକାର୍ଯ୍ୟ ଆମର ପ୍ରଧାନ କାର୍ଯ୍ୟ ଏହାଦ୍ଵାରା ଆମେ ଆମର ଦୈନନ୍ଦିନ ଜୀବନଯାପନ ବା ଆମର ମୌଲିକ ଆବଶ୍ୟକତାକୁ ପୂରନ କରିଥାଉ କୃଷି ଅତ୍ୟନ୍ତ ଭଲ ଏହା କରିବା ଦ୍ୱାରା